ଆମେ ଯୋଗରେ ସାଧାରଣତଃ ତିରିଶି ମିନିଟ କିମ୍ବା ପଚିଶି ମିନିଟ ବ୍ୟତୀତ କରୁ ଯୋଗରେ ସାଧାରଣତଃ ବାହାରେ ସୂର୍ଯ୍ୟ ଉଦୟ ହବା ପୂର୍ବରୁ ଆରମ୍ଭ କରୁ ଓ ସୂର୍ଯ୍ୟ କିିରଣ ପଡ଼ିଲା ପରେ ଅଧିକା ଟିକେ ଯୋଗ କରୁଁ ଯୋଗ କରିବା ଠିକ୍ ସମୟ ସୂର୍ଯ୍ୟୋଦୟ ପୂର୍ବରୁ ସକାଳୁ ଉଠି ଫ୍ରେଶ୍ ହେଇ ବଡ଼ିକି ଷ୍ଟ୍ରେଚେବୁଲ୍ କରାଯାଏ କାହିଁକିନା ସେତେବେଳେ ରାତିରେ ନିଦ୍ରା ପରେ ଶରୀର ଟିକେ ମୋବିଲିଟି ଶରୀର ଟିକେ କମିଯାଇ ଥାଏ ସେଥିପାଇଁ ଯୋଗ କରିବା ଦ୍ୱାରା ମୋବିଲିଟି ପୁଣି ଫେରି ଆସେ ଯାହାଦ୍ୱାରା ଚିର ଆଉ ସତେଜ ଅନୁଭବ କରୁ ଯାହା ନିଜ ଶରୀରରେ ଗୋଟେ ନୂତନ ଶକ୍ତିର ସଞ୍ଚାର କରିଦିଏ ଆଉ ଯୋଗ ସାଧାରଣତଃ ଆମ ଘରର ଅଗଣାରେ କିମ୍ବା ଛାତ ଉପରେ କରୁ ଓ ଏହା ପୁରା ତିରିଶିରୁ ପଇଁତିରିଶି ମିନିଟ ଚାଲେ ଓ ଏଥିରେ ଆମେ ନିହାତି ଦଶ ବାରଟି ଆସନ କରୁ ମୁଁ ଅତି ସରଳ ବାୟାମ କରୁ ଯାହାଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ଉପରେ କୌଣସି ପ୍ରଭାବ ପଢ଼ିବ ନାହିଁ କିନ୍ତୁ ଶରୀରର ମୋବିଲିଟି ବଢ଼ିବ ଯାହାଦ୍ୱାରା ବିଭିନ୍ନ ଆସନ କଲେ ଦ୍ୱାରା ଆମ ଶରୀରର ଫ୍ଲେକ୍ସିବିଲିଟି ବଢ଼ିବା ଯେମିତି ଡିଆଁ କୁଦ ଖେଳକୁୁଦରେ ମଧ୍ୟ ଶରୀରର ଅଧିକ ସମୟ ବ୍ୟକ୍ତି କରିପାରିବେ